ଗ୍ରାମାଞ୍ଚଳରେ ଗେମ୍ ପ୍ରାୟ ଦୁଇ ପ୍ରକାର ଅଛି ଯେପରି କି ଘରୋଇ ଘର ଭିତରେ ଖେଳା ହେଉଥିବା ଗେମ୍ ଏବଂ ଘର ବାହାରେ ଖେଳା ଖେଳା ଯାଉଥିବା ଗେମ୍ ଘର ବାହାରେ ଖେଳା ହେଉଥିବା ଗେମ୍ ଯେପରି କ୍ରିକେଟ୍ ଭଲି ତାପରେ ହକି ଇତ୍ୟାଦି ଘର ବାହାରେ ଖେଳା ହେଉଥିବା ଗେମ୍ ଦ୍ୱାରା ଆମେ ବହୁତ ଅନେକ ଉପାୟରେ ଉପକୃତ ହୋଇଥାଉ ଯେପରି କି ଘର ବାହାରେ ଗେମ୍ ଖେଳିଲେ ଆମର ଶାରୀରିକ କସରତ ହୋଇଥାଏ ଏବଂ ଆମ ଦେହରେ ଝାଳ ବାହାରିଥାଏ ଯାହାଫଳରେ କି ଆମେ ବହୁତ ସୁସ୍ଥ ନିଜକୁ ଅନୁଭବ କରିଥାଉ ଏହାପରେ ଗଲା ଏହାପରେ ଆସିଲା ଘର ଭିତରେ ଖେଳା ଯାଉଥିବା ଗେମ୍ ଯେପରି କି ଲୁଡ଼ୁ କ୍ୟାରମ୍ ଚେସ୍ ଇତ୍ୟାଦି ଚେସ୍ ଏବଂ ଲୁଡ଼ୁ ଖେଳିବା ଦ୍ୱାରା ଆମର ମାନସିକ ଅଭିବୃଦ୍ଧି ହୋଇଥାଏ ତେଣୁ ଏହା କିଛି ଖରାପ ନୁହେଁ କିନ୍ତୁ ଆମେ ପ୍ରାୟତଃ ଘର ବାହାର ଗେମ୍ ଖେଳିଲେ ବହୁତ ଭଲ ହୋଇଥାଏ